ହଁ ଜୀବନରେ କଳା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ କଳା ବିନା ଜୀବନ ନିଷ୍ଫଳ କାରଣ ଏଇ କଳା ଯୋଗୁଁ ତ ମଣିଷ ବଞ୍ଚି ରହିଛି କାହିଁକି ଦେଖନ୍ତୁ ଏଇ ନୃତ୍ୟ କଳା ସଙ୍ଗୀତ କଳା ବିଭିନ୍ନ କାରୁକାର୍ଯ୍ୟ ପୁରାଣରେ ପନ ଯେଉଁମାନେ ବି ଜୀବନରେ କରୁଛନ୍ତି ସେଇଗୁଡ଼ିକର ତ ଗୋଟେ ଗୋଟେ କଳା ନାଚିବା ଗାଇବା ପଢ଼ିବା ଅ ବିଭିନ୍ନ କଳା ପ୍ରତ୍ୟେକ ମଣିଷ ମାନ ହସାଇବା କଳା କିଏ ହସାଇ ପାରନ୍ତି କିଏ ଅଭିନୟ କରିପାରନ୍ତି ଏସବୁ କଳା ଏଇସବୁ କଳା ଗୁଡ଼ିକ ଅବଶ୍ୟ ମଣିଷ ମାନଙ୍କୁ ଭଲ ଶାନ୍ତି ପ୍ରଦାନ କରେ ଯେତେବେଳେ ମନୁଷ୍ୟ ଭାରାକ୍ରାନ୍ତ ହୋଇଯାଏ ଥକି ଯାଇ ଏଇସବୁ କଳା ପ୍ରଦର୍ଶନ ହେଉଥିବା ସ୍ଥାନରେ ଯଦି ନିଜକୁ କିଛି ସମୟ ବସେ ବା ନିଜକୁ କିଛି ସମୟ ସେ ପରିବେଶରେ ରଖେ ତା ମନଟି ଟିକେ ହାଲକା ହେଇଯାଏ ଆଉ ମନର କ୍ଲାନ୍ତ ଦୂର ହେଇଯାଏ ନିଶ୍ଚିନ୍ତ ଜୀବନରେ କଳା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଆଉ ଏହା ସମାଜକୁ ନିଶ୍ଚିନ୍ତ ଭାବରେ ଉନ୍ନତ କରିବାରେ ସାହାଯ୍ୟ କରେ କାରଣ ଏହି କଳା ପ୍ରଦର୍ଶନ ତ ଓ ଆମ ଭାରତ ବାହାରେ ଆମ ଭାରତୀୟ କଳାକୁ ବହୁତ ଭାବରେ ପସନ୍ଦ କରନ୍ତି ଆଉ ଏହା ଆମ ଭାରତକୁ ପରିଚିତ କରାଇବା ପାଇଁ ଗୋଟେ ମାଧ୍ୟମ ଏଇ କଳା ପ୍ରଦର୍ଶନ ଦ୍ଵାରା ଆମ ଭାରତ ଆଜି ବିଶ୍ଵ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ନୃତ୍ୟ କଳା ସଙ୍ଗୀତ କଳା ବିଭିନ୍ନ କାରୁକାର୍ଯ୍ୟ କରିପାରୁଥିବା କଳାକାର ମାନଙ୍କ ପାଇଁ ଆମ ଭାରତ ଆଜି ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ଏ ବିଶ୍ଵ ଦରବାରରେ